ମୋର ଜଣେ ସାନ ଭଉଣୀ ସିଏ ତା'ର ପାଠ ପଢ଼ା ଶିକ୍ଷା ଋଣ ନେଇ କଣ୍ଟିନ୍ୟୁ କରୁଅଛି ଯେଉଁ ଶିକ୍ଷା ଋଣ ନେଇ ଆମେ ଆମର ଭଉଣୀର ପାଠପଢ଼ା କଣ୍ଟିନ୍ୟୁ କରୁଅଛୁ ସେହି ଶିକ୍ଷା ଋଣର ବର୍ତ୍ତମାନର ରିଟର୍ନ ହାର ସର୍ବନିମ୍ନ ଛଅ ପ୍ରତିଶତରୁ ସର୍ବାଧିକ ଆଠ ପ୍ରତିଶତ ରହୁଛି ଏବଂ ଆମ ହିସାବରେ ଏହି ଉପାୟ ଆମ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀଙ୍କମାନଙ୍କ ପାଇଁ ବହୁତ ଭଲ ବିକଳ୍ପ ଯେହେତୁ ଗ୍ରାମମାନଙ୍କରେ ଛାତ୍ର ଛାତ୍ରୀଙ୍କ ବାପା ସକ୍ଷମ ନୁହନ୍ତି ବଡ଼ ବଡ଼ ଶିକ୍ଷା ନିଜର ପିଲାମାନଙ୍କୁ ଦେଇପାରିବା ପାଇଁ ସେଥିପାଇଁ କିଛି ଶିକ୍ଷା ଋଣ ଆଣି ସେ ତାଙ୍କ ପିଲାମାନଙ୍କୁ ତାଙ୍କର ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରୁଛନ୍ତି ଯେଉଁଟାକି ଆମ ଗ୍ରାମମାନଙ୍କରେ ଆମ ଗ୍ରାମାଞ୍ଚଳରେ ପିତାମାତାମାନଙ୍କୁ ତାଙ୍କ ପିଲାମାନଙ୍କର ଭବିଷ୍ୟତ ଗଢ଼ିବା ପାଇଁ ବହୁ ପରିମାଣରେ ସାହାଯ୍ୟ କରୁଛି ସେଥିମଧ୍ୟରୁ ଜଣା ଅଛି ଜଣା ପଡ଼ୁଛିକି ଆମର ଶିକ୍ଷା ଋଣ ଆମ ଗ୍ରାମାଞ୍ଚଳ ପାଇଁ ବହୁତ ବଡ଼ ଭଲ ବିକଳ୍ପ